ଆମ ପୂର୍ବ ପୁରୁଷରୁ ଲୋକମାନେ ଛୋଟ ଜାତି ବଡ଼ ଜାତି ଛୋଟ ଜାତି ଲୋକମାନଙ୍କୁ ଘୃଣା କରନ୍ତି ତାଙ୍କୁ ପାଖରେ ବସାନ୍ତି ନାହିଁ କି ଯଦି ବି ସେ ପାଖରେ ଗାଧୋଇବାକୁ ଯାଆନ୍ତି ତାଙ୍କୁ ଅଲଗା ତୁଠରେ କୁହନ୍ତି ଗାଧୋଇବାକୁ ସେମାନେ ଯଦି କ'ଣ ବିକାକିଣା କରନ୍ତି ତାଙ୍କୁ ଖାଆନ୍ତିନି ତାଙ୍କଠାରୁ ସ୍କୁଲରେ ବି ଖାଦ୍ୟ ଭୋଜନ ବେଳେ ସେମାନଙ୍କୁ ଅଲଗା ବସେଇବାକୁ କୁହନ୍ତି ମନ୍ଦିରକୁ ମନ୍ଦିରକୁ ଗଲା ବେଳେ ତାଙ୍କୁ ମନ୍ଦିର ଭିତରକୁ ପୁରାନ୍ତିନି ଯଦି କେଉଁ ଲୋକମାନେ ଯଦି ବି ତାଙ୍କୁ ଛୋଟ ଜାତିର ଲୋକମାନେ ଉଚ୍ଚ ଜାତି ଲୋକ ଯଦି କିଏ ବାହା ହୋଇଯାଏ ତାଙ୍କୁ ଘରେ ପୁରାନ୍ତିନି ତାଙ୍କୁ ଘରୁ ଅଲଗା କରିଦିଅନ୍ତି ତାଙ୍କୁ ତେଜ୍ୟ ପୁତ୍ର ବି କରିଦିଅନ୍ତି ଆଉ ଆଗରୁ ଏ ପରମ୍ପରା ଇତିହାସର ସେ ପରମ୍ପରା ସବୁ ଅଛି